ହେଲୋ

ହଁ ହଁ ମୁଁ ଗୀତାଞ୍ଜଳି ହିଁ କହୁଛି ହଁ ଭଲ ଅଛି ତୁ କେମିତି ଅଛୁ ହଁ ହଁ ଆଉ ବିଜନେସ୍ ବେପାର କେମିତି ଚାଲିଛି ଆଚ୍ଛା ବିଜିନେସ୍ଟା କୋଉଠି କରୁଛ ବାଙ୍ଗାଲୋରରେ ଆଚ୍ଛା ଆଉ ବିଜନେସ୍ ବେପାର ସେପଟୁ କେମିତି ଅଛି ଆଚ୍ଛା ହଁ ମୋର ଏପଟେ ଭଲ ଚାଲୁଛି ମୋର ଗୋଟଏ ବେକେରୀ ଦୋକାନ ଅଛି ଆଉ ବେକେରୀରେ ଛେନାପୋଡ଼ ଅଛି ତାପରେ ରସଗୋଲା ଅଛି ବୁନ୍ଦି ଲଡ଼ୁ ଅଛି ତାପରେ ଚମ୍ପାପୁଡ଼ି ଅଛି ଡେରି ମିଲ୍କ ଚକୋଲେଟ୍ ଅଛି ତାପରେ କେକ୍ କେକ୍ ଗୁଡ଼ା ଅଛି ପିଠା ଅଛି ଆଇସ୍କ୍ରିମଗୁଡ଼ା ଅଛି ବହୁତ ଗୁଡ଼ାଏ ଜିନିଷ ଅଛି ମାସକୁ ମଧ୍ୟ ବହୁତ ଭଲ ବେପାର ହେଉଛି ଆଉ ବାର୍ଥ୍ ଡେ ଟାଇମ୍ ବେଳକୁ ତ ବହୁତ ବେପାର ହେଉଛି ମାନେ ଗ୍ରାହକ ମାନେ ମଧ୍ୟ ବହୁତ କିଣାକିଣି କରିବା ପାଇଁ ଆସୁଛନ୍ତି ଆଉ ସେଇଠି ଆଉ କମ୍ ଦାମରେ ଯେହେତୁ କରୁଛି ବି ଭଲ ବେପାର ହେଉଛି ମାସକୁ ପଚାଶ ଷାଠିଏ ହଜାର ହୋଇଯାଉଛି ଆଉ ତୁମର ସେପଟେ ଆଚ୍ଛା ବେପାରଟା ହେଲେ ଭଲ ହେଉନି ନା ତ ତୁମେ କ'ଣ କରିବାକୁ ଚାହୁଁଛ ଏପଟକୁ ଆସୁନ ଆମ ଆମର ଏପଟକୁ ଆସ ତୁମେ ଆମେ ଦୁହେଁ ମିଶିକି ତୁମ ପାଇଁ ଗୋଟେ ବିଜିନେସ ଦୋକାନଟା ଖୋଲିବା ତୁମେ ଯାଇ ସେଇଠି ଭଲରେ ଦୋକାନ କରିବ ହଁ ହଁ ଆଚ୍ଛା ଆଚ୍ଛା ହଁ ହଁ ହଁ ଭଲ କ'ଣ ନା ତୁମେ ସକାଳେ କ'ଣ ନା ଜଳଖିଆ ଦୋକାନଟେ କଲେ ଭଲ କାରଣ ସକାଳୁ ବହୁତ ଗ୍ରାହକମାନେ ଆସାନ୍ତି ନା ତା ସହିତ ଗୋଟେ ହୋଟେଲ ଦୋକାନ କରୁନ ସେଇଠିକି ମର୍ଣ୍ଣିରେ ଜଳଖିଆ ଦୋକାନ ହେବ ତାପରେ ଖାଇବା ସମୟରେ ଖାଇବା ହେବ ତାପରେ ରାତିରେ ଡିନର୍ ମଧ୍ୟ ହେବ ଭଲ ବେପାରଟା ହେବ ଆଉ ଏପଟୁ ହୋଟେଲ ଆଚ୍ଛା

ହଉ ଟଭା ମୁଁ ରହୁଛି ହଁ ଆମେ ପରେ କେତେବେଳେ ଯଦି ମିଶିବା କଥା ହେବା ହେଲା